ଆମ ଜଗତସିଂହପୁର ଜିଲ୍ଲାରେ କିଛି ମତ୍ସ୍ୟଜୀବୀମାନେ ଅଛନ୍ତି ସେମାନଙ୍କର ଏକ ଚଇତି ପର୍ବ ପାଳନ କରାଯାଏ ସେମାନେ ଚଇତି ପର୍ବରେ ଘୋଡ଼ା ନାଚ ଭଳିଆ ଏକ ନୃତ୍ୟ କରନ୍ତି ସେମାନେ ଘୋଡ଼ା ନାଚ କ'ଣ ସେମାନେ ଏକ ବାଉଁଶରେ ଏକ ଘୋଡ଼ା କରି ତାକୁ ବସ୍ତ୍ର ପିନ୍ଧେଇ ତାକୁ ଧରି ନାଚିଥାନ୍ତି ସେମାନେ ଗୀତ ଗାଇ ଏହା ଏକ ସୁନ୍ଦର ପରିବେଷଣ ଆମ ଏ ଅଞ୍ଚଳର ଘୋଡ଼ା ନାଚ ଘୋଡ଼ା ନାଚ ପ୍ରସିଦ୍ଧ ଏକ ନା ଏକ ପ୍ରସିଦ୍ଧ ନାଚ ଯାହାଫଳରେ ଘୋଡ଼ା ନାଚକୁ ଦେଖିବାକୁ ବହୁତ ଲୋକମାନେ ବି ଆସନ୍ତି ଆମ ଅଞ୍ଚଳରେ ଘୋଡ଼ା ନାଚ ହେଲା ଏକ ପ୍ରସିଦ୍ଧ ନାଚ ଘୋଡ଼ା ନାଚକୁ ଦେଖିବା ପାଇଁ ବହୁତ ଲୋକମାନେ ଆସନ୍ତି ଘୋଡ଼ା ନାଚକୁ ଏକ ପ୍ରସିଦ୍ଧ ନାଚ ଘୋଡ଼ାକୁ ଘୋଡ଼ା ନାଚ ଫଳରେ ସେମାନେ ତାଙ୍କ ପର୍ବକୁ ଆମ ଆଗରେ ଅନୁସରଣ କରନ୍ତି ଏହି ନାଚକୁ ଦେଖିବା ପାଇଁ ବହୁତ ଦେଶ ବିଦେଶରୁ ଲୋକ ଆସନ୍ତି ଘୋଡ଼ା ନାଚ ମୋର ବହୁତ ପସନ୍ଦ ଆମ ପରିବା ମୁଁ ବି ମଧ୍ୟ ଏ ଘୋଡ଼ା ନାଚକୁ ଦେଖିବା ପାଇଁ ଆମ ପରିବାର ମୋ ବର୍ଗଙ୍କୁ ନେଇ ଯାଇଥାଏ ଘୋଡ଼ା ନାଚ ଦେଖି ସେମାନେ ମୋତେ ଧନ୍ୟ ଧନ୍ୟବାଦ ମଧ୍ୟ କରିଥାନ୍ତି